ପଶୁପାଳନରେ ପଶୁମାନଙ୍କର ବିଭିନ୍ନ ରୋଗ ହେଇଥାଏ ଯଥା ଫାଟୁଆ ଦେହରେ ଟଙ୍କା ଦେଖେରେ ଫଳିଯିବା ମୁଖ ଗ୍ରହଣ ଫଟା ହେବା ତା'ପରେ ନାକରୁ ଲାଳ ଗଡ଼ିବା ଦାନ୍ତ ହଲିବା ଏସବୁ ଗୋଟେ ଗୋଟେ ରୋ ରୋଗର ଲକ୍ଷଣ ଥାଏ ନାକରୁ ଲାଳ ବୋହିଲେ ଆମେ ତାଙ୍କୁ କହୁ କ'ଣ ନା ହେଇଛି ଝୋଲା ମାରିଛି ତା ପାଇଁ ଦେଶୀ ଉପଚାର ଆମେ କରୁ ଏହି ଯେଉଁ ଗାଁ ଗହଳିରେ ଆମେ ରହୁଛୁ ଧ କାଠ ଧ ଗଛ ପକ୍ଷିଆପତ ଏସବୁ ଦେଶୀ ଚିକିତ୍ସା ଆମେ କରୁ ସେ ତା'କୁ ଶୁଙ୍ଘେଇଲେ ସେ ଧୂଆଁ ତା ମୁହଁରେ ବାଜିଲେ ଭଲ ହେଇଯାଏ ଫାଟୁଆ ଗୋଡ଼ ଫାଟେ ତା'କୁ ବି ଆମେ ତା'କୁ ଯେତିକି ସମ୍ଭବ ପାରୁ ଗରମ ପାଣି କରି ତା'କୁ ଧୁଆଧୁଇ କରଉ ଆମ କଷ୍ଟଡ଼ି ଭିତରୁକୁ ବାହାରେ ହେଲେ ଆମେ ଡକ୍ଟର ଡକାଇ ତା'ର ଟ୍ରିଟମେଣ୍ଟ କରାଉ ତାଙ୍କ ଦେହରେ ବି ଗୋଟେ ଗୋଟେ ଭାତୁଡ଼ି ଟାଇପ୍ର ହୁଏ ସେ ଭାତୁଡ଼ିଗୁଡ଼ାକ ତାଙ୍କ ଦେହରେ ପୁରା ବୋଳି ହେଇ ଯାଇଥାଏ ତା ପାଇଁ ମେଡ଼ିସିନ୍ ତା ଦେହରେ ଲଗାଯାଏ ତାଙ୍କୁ ମେଡ଼ିସିନ୍ ଆଣିକିରି ଆମେ ଗମେଣ୍ଟ୍ ପଶୁ ଡାକ୍ତରଖାନାକୁ ଦିଅଉ ତା'ପରେ ଆଉ କେତେ ଥ ଥରା ସରା ରୋଗ ବି ଗୋଟେ ଅଛି ସରା ରୋଗ ବି ଏମିତି ଗୋଟେ ରୋଗ ଯାହା ଫଳରେ ବି ସେ ଗାଈ ଥରି ଥରିକି ପଡ଼ିଯିବ ଆଉ ଉଠି ପାରିବ ନାଇଁ ସେମାନଙ୍କର ବ୍ଲଡ଼ ଆମେ ନେଇକିରି ଲାବୋରଟୋରିକୁ ଯାଉ ପଶୁପାଳନ ଲାବୋରଟୋରିରେ ସେଇଠି ଟେଷ୍ଟ କରୁ ଟେଷ୍ଟ କରି ମେଡ଼ିସିନ୍ ପତ୍ର ଆଣି ପଶୁକୁ ଦଅଉ ଆଉ ଗାଈକି ଦିଅଉ ଆଉ